ହଁ କୁହ ଆଜ୍ଞା କୁହନ୍ତୁ କେତେ କେ ଜି ନେଇଥାନ୍ତେ ଆଠଶହ ପଚାଶ ଅଛି ଚିକେନ୍ ଦୁଇ ଶହ ଚାଳିଶ ନା ଦୁଇ ଶହ ଦୁଇ ଶହ ଟଙ୍କା ଥିଲା କାଲି କିନ୍ତୁ ଆଜି ପାଇଁ ଦୁଇ ଶହ ଚାଳିଶ ହୋଇଯାଇଛି ଏବେ ରେଟ୍ ବଢ଼ିଯାଇଛି ନା ସତେଇଶ ତାରିଖ ତ ଅଛି ଟାଇମ୍ ସେତେବେଳକୁ ଦେଖିବା ଟିକିଏ କମ୍ କରିକି ରିହାତି କରିକି ଦେବା ଆଉ ହଉ ଦେଖି ଆସନ୍ତୁ ଆପଣ ଆସନ୍ତୁ କେବେ ସତେଇଶ ତାରିଖ ତ ନା ନା ନା ନା ନା ଆପଣ ଛିଡା ହେବେ ଆପଣଙ୍କ ସାମ୍ନାରେ ମୁଁ ଅଛନ୍ତି ଲୋକ ସେମାନେ କାଟିକି ଦେଇ ଦେବେ

ନା ଆପଣଙ୍କ ଆପଣ ଯେମତି କହିବେ ସେମତି ଆମେ ଦେଇଦେବୁ କିଛି କଥା ନାହିଁ ନାଇଁ ନାଇଁ ବହୁତ କମ କହୁଛନ୍ତି ଆପଣ ଏତିକିରେ ପୋଷଇବନି ମୋତେ ଦେଖନ୍ତୁ ଦେଖନ୍ତୁ ଆପଣ ଦେଖନ୍ତୁ ମାର୍କେଟ୍ରେ ହଁ ହଁ ମୁଁ ସେହି କଥା କହୁଛି ଯେ କିନ୍ତୁ ଯେତିକି ବେଳେ କମ ରେଟ୍ ଥିଲା ସେତିକି ବେଳେ ମୁଁ ଆଉ ଦେଇ ଦେଉଥିଲି ଏବେ ରେଟ୍ ବଢ଼ିଛି ଦେଖନ୍ତୁ ଆପଣ ଗୋଟେ ଦୋକାନରୁ ତ ଗୋଟେ ଦୋକାନ ନୁଆଁ ମାର୍କେଟ୍ରେ ଦଶ ପନ୍ଦରଟା ଦୋକାନ ହେଲାଣି ଆପଣ ଦେଖନ୍ତୁ ଅଲଗା ଦୋକାନରେ ଯଦି କମ୍ରେ କେଉଁଠୁ ମେମ୍ ଦେଖନ୍ତୁ ସେତିକିରେ ହେବନି ଆଉ ପଚାଶ ଟଙ୍କା ବଢ଼ାଇକି ଦେବେ ହଁ ଆଉ ପଚାଶ ଟଙ୍କା ବଢ଼ାଇ ଦିଅନ୍ତୁ ହଁ କିନ୍ତୁ ଆପଣ କାହାକୁ କହିବେନି ଯେ ମୁଁ ଆପଣଙ୍କୁ ଏତେ କମ୍ ରେଟ୍ରେ ଦେଇଛି ବୋଲି

ହଉ ଆଉ ଟିକିଏ ହଉ ଆସିବା ଶୁଣନ୍ତୁ ଆସିବା ପୂର୍ବରୁ ଟିକିଏ ଫୋନ୍ କରିଦେବେ ଘଣ୍ଟେ ଦେଢ଼ ଘଣ୍ଟା ଆଗରୁ ଟିକିଏ ଫୋନ୍ କରିଦେବେ ହଁ ଆଡ଼୍ଭାନ୍ସ ନ ଦେଲେ ଆଉ କେମିତି ହେବ ଆପଣ ଯଦି ଆଡ଼୍ଭାନ୍ସ ଦେଇ ନ ଥିବେ ପୁଣି ଏ ଦୋକାନ କହିଦେଉଥିବେ ମୁଁ ମଟନ୍ କୁଇଣ୍ଟାଲ୍ ନେବି ମୁଁ ନେଇ ଆସୁଥିବି ଆପଣ ଯଦି ନ ଦେବେ ପୁଣି ମୁଁ କ'ଣ କରିବି ତେଣୁକରି ଆପଣଙ୍କୁ ଆଡ଼୍ଭାନ୍ସ ଆଗେ ଦେବାକୁ ପଡ଼ିବ

ଛୋଟ ଛୋଟ ସାଇଜ୍ ତ ହଁ ହଁ ହଉ ମୁଁ ଅଲଗା ଅଲଗା କରିକି ରଖିବି ଆଉ କିଛି କଥା ନାହିଁ ହଉ ଆପଣ ଏବେ ହଉ ଆପଣ ଏବେ ରଖନ୍ତୁ ମୁଁ ଦୋକାନ ଭିଡ଼ ଅଛି ମୁଁ ପରେ କଥା ହେବା ଫାଙ୍କା ହେଲେ ହଉ ରହିଲି ହଉ ଆଡ଼୍ଭାନ୍ସଟା ପଠାଇଦେବେ ମନେକରିକି